ଓଡ଼ିଶାର ପରିବହନର ପାରମ୍ପାରିକ ମାଧ୍ୟମ ଗୁଡ଼ିକ ହଉଛି

ବଳଦ ଗାଡ଼ି ରିକ୍ସା ଟୁଙ୍ଗା ସେଗୁଡ଼ିକ ଆଗ ଯାଉଥିଲା ରାସ୍ତାଘାଟର ରାସ୍ତା ଗୁଡ଼ିକ ଖର ଖରାପ ମଧ୍ୟ ଥିଲା ଆଜିକାଲି ଗୁଡ଼ିକ ରାସ୍ତା ଗୁଡ଼ିକ ସବୁ ସବୁ ଗାଁରୁ ଗାଁକୁ ସହରରୁ ସହର ରାଜ୍ୟରୁ ରାଜ୍ୟକୁ ସବୁ ସଂଯୋଗ କରାଯାଇଛି ତେଣୁ ପାଇଁ ରାସ୍ତା ଗୁଡ଼ିକ ଭଲ୍ ହେବାରୁ ଆଜିକାଲି ବାଇକ କାର୍ ବାଇକ କାର୍ ଅଟୋ ରିକ୍ସା ବସ୍ ଟ୍ରେନ୍ ବିମାନ ବନ୍ଦର ଆଜିକାଲି ହୋଇଗଲା ଆଗ କାଳରେ ସମୟ ବହୁତ ଗୁଡ଼ିକ ଲାଗୁଥିଲା ଆଜି କିନ୍ତୁ ଆଉ ଆଜି କିନ୍ତୁ ଅତି ଶୀଘ୍ର ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ପହଞ୍ଚି ଯାଉଛେ ବିମାନ ଦ୍ୱାରା ତ ଆଉ ଜଲ୍ଦି ପହଞ୍ଚି ପାରୁଛୁ ଆଉ ବସ୍ ଟ୍ରେନ ଟ୍ରେନ ଦ୍ୱାରା ବି ଆମେ ବହୁତ ଜଲ୍ଦି ଗୋଟେ ଯାଗାରୁ ଅନ୍ୟ ଜାଗାକୁ ପହଞ୍ଚି ଯାଉଚୁ ବହୁତ ଉନ୍ନତି କଲାଣି ଆମର ବିଜ୍ଞାନର ବହୁତ ଆଗକୁ ଗଲୁଣି ଆଗ ଅପେକ୍ଷା ଆଗେ ସମୟ ସାପେକ୍ଷ ରହୁଥିଲା ଏବେ ଅତି ସମୟରେ ଅତି ଶୀଘ୍ର ଗୋଟିଏ ଯାଗାରୁ ଅନ୍ୟ ଜାଗାକୁ ପହଞ୍ଚି ପାରିକିରି ନିଜର କାମ ସାରିକିରି ପୁଣି ଫିରି ଆସୁଛି ନିଜର ଗନ୍ତବ୍ୟ ସ୍ଥଳକୁ ବଳଦ ଗାଡ଼ିରେ ଆଗ ଯୁଗରେ ବହୁତ ଦିନ ପର୍ଯ୍ୟନ୍ତ ଗୋଟେ ଯାଗାରୁ ଗୋଟେ ଜାଗାକୁ ଯିବାକୁ ପଡ଼ୁଥିଲା ହାତରେ ହାତ ରିକ୍ସାରେ ଗୋଟିଏ ମଣିଷ ଟାଣି ଟାଣି ମଣିଷମାନଙ୍କୁ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ନଉଥିଲା ତେଣୁ କରି ସମୟ ବହୁତ ଲାଗୁଥିଲା ଏବେ କିନ୍ତୁ ବହୁତ ସମୟ କମରେ ଗୋଟେ ଜାଗାରୁ ଗୋଟେ ଜାଗାକୁ ପହଞ୍ଚିପାରିକି ନିଜ କାମ କରିକି ଚାଲି ଆସି ଚାଲି ଆସି ପାରୁଛନ୍ତି ନିଜର ଗ ଗନ୍ତବ୍ୟ ସ୍ଥଳକୁ